ସାଧାରଣତଃ ପଶୁପାଳନରେ ଗାଈ ମେଣ୍ଢା ଛେଳି କୁକୁଡ଼ା ଘୁଷୁରୀ ଇତ୍ୟାଦି ପାଳନ କରାଯାଇଥାଏ କେବଳ ଗୋଟିଏ ପ୍ରକାର ପଶୁ ରହିବା ଭଲ ନୁହେଁ କାରଣ ଆୟର ଉତ୍ସ ଆମ ପାଇଁ ଦରକାର ବେଳେବେଳେ ଗୋଟିଏ ପଶୁ ପାଳନ କଲେ କ୍ଷତି ଦିଗଟା ଅନେକ

ସବୁ ଗାଈ ଘୁଷୁରୀ ଛେଳି ମେଣ୍ଢା କୁକୁଡ଼ା ଏମାନଙ୍କୁ ଗୋଟିଏ ଜାଗାରେ ରଖିବା ଅନୁଚିତ୍ ସେମାନଙ୍କ ପାଇଁ ଅଲଗା ଅଲଗା ଫାର୍ମ୍ କରିବା ଦରକାର ପଶୁପାଳନରେ ଲିପ୍ତ ରହି ଆୟ କରିବା ଏକ ଭଲ କଥା ଆଜିକାଲି ଦିନରେ ପଶୁମାନଙ୍କର ପାଳନ କରିବା ଦ୍ୱାରା ବହୁ ଲୋକମାନେ ତାଙ୍କର ନିଜର ବୁଜୁରାଣ ମେଣ୍ଟାଇ ପାରୁଛନ୍ତି ଏବଂ ପଶୁପାଳନରେ ଆୟର ଉତ୍ସ ଧୀରେ ଧୀରେ ବଢ଼ି ଚାଲିଛି